ଗୀତ ମୋତେ ବହୁତ ଭଲ ଲାଗେ ଗୀତ ଶୁଣିବାକୁ ଗୀତ ଗାଇବାକୁ ମଧ୍ୟ ଭଲ ଲାଗେ ଆଉ ମୋର ଜଣେ ସାଙ୍ଗ ଭଲ ଗୀତ ଗାଏ ସେ କହିଲା ଯେ ମୁଁ ମୁଁ ଗୀତ ଗୀତ ଭଲ ଗାଏ ମୁଁ ଅନୁଷ୍ଠାନ ମାନଙ୍କରେ କଲେଜ୍ ମାନଙ୍କରେ ସ୍କୁଲ୍ ସ୍କୁଲ୍ ବିଭିନ୍ନ ଜାଗା ମାନଙ୍କରେ ବହୁତ ଭଲ ଗୀତ ଗାଏ ଓ ଭଲ ଗୀତ ଗାଏ ତୁ କେଉଁଠୁ ଶିଖିଛୁ ଶିଖିଲୁ ମୋତେ ପଚାରେ ସେ ମୁଁ ତାକୁ କହିଲି ଯେ ମୁଁ ଜଣେ ଏଇପରି କାଜଲ ଭଟ୍ଟାଚାର୍ଯ୍ୟଙ୍କ ସାର୍ଙ୍କ ଠାରୁ ଗୀତ ଶିଖିଛି ଯାଇକି ତାଙ୍କଠୁ ଶିଖ ଭଲ ଗୀତ ଗାଇବେ ଗୀତ ଶିଖାନ୍ତି ସେ ଭଲ ଗୀତ ଗାଆନ୍ତି ମଧ୍ୟ ଆଉ ମୋତେ ଭିକାରୀ ବଳଙ୍କର ଭଜନ ସବୁ ଭଲ ଲାଗେ ଆଉ ତୁ ସେଇ ସାର୍ଙ୍କ ପାଖକୁ ଯାଇକି ଭଲ ଗୀତ ଟିକେ ଶିଖ ଶିଖି ସାରି ଆଗକୁ ଯାଇପାରିବୁ ମୁଁ ମଧ୍ୟ ଆଗକୁ ବହୁତ୍ ଆଗକୁ ଯାଇଛି ବିଭିନ୍ନ ଟିଭି ମାନଙ୍କର ଟିଭି ସ୍କୁଲ୍ ରେଡ଼ିଓ କଲେଜ୍ ଏମିତି ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଗୀତ ଗାଇ ପୁରସ୍କୃତ ହେଇପାରିବୁ ଆଉ ମଧ୍ୟ ବହୁତ ପୁରସ୍କୃତ ହେଇପାରିବୁ ଗୀତ ଶିଖିବା ଫଳରେ ବହୁତ ଭଲ ଲାଗେ ଗୀତ ଗାଇବା ଦ୍ୱାରା ମନକୁ ଶାନ୍ତି ମିଳେ ଆଉ ଯେତେ ଦୁଃଖ କଷ୍ଟରେ ଥିଲେ ମଧ୍ୟ ଭଲ ଲାଗେ ଗୀତ ଶୁଣିବାକୁ ଗୀତ ଶୁଣିବାକୁ ମଧ୍ୟ ଭଲ ଲାଗେ ଗୀତ ଗାଇବାକୁ ମଧ୍ୟ ବହୁତ ଭଲ ଲାଗେ ଗୀତ ଶୁଣିବା ଦ୍ୱାରା ମନରେ ଥିବା ଗୀତ ଶୁଣିବା ଦ୍ୱାରା ଆମ ମନରେ ଯାହା ବି ଦୁଃଖ ଥାଏ ତାହା ଉଭେଇ ଯାଏ